ପେଟ୍ରୋଲ ଦର ବର୍ତମାନ ଦୁହୁ ଆକାରରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଦର ସତୁରୀ ଥିଲା ଏବେ ନବେ ଆସିକି ଶହେ ଉପରେ ମଧ୍ୟ ଯାହାଫଳରେ ମଧ୍ୟବିତ୍ତ ପରିବାର ଲୋକ ବାଇକ ଚଳାଇବା ପାଇଁକା ନିଜ ବାଇକ ବାହାରକୁ କାଢ଼ିବା ପାଇଁ ଭାବୁଛି ବାଇକ ନେବ କି ବସ୍ରେ ଯିବ ଯାହା ଫଳରେକି ତାକୁ ଭାବିବା ପାଇଁ ପଡ଼ୁଛି ଅତ୍ୟଧିକ ପରିମାଣରେ ପେଟ୍ରୋଲ ବ୍ୟବହାର କଲେ ମଧ୍ୟ ଆମର ପରିବେଶ ପାଇଁ କ୍ଷତିକାରକ ସେଥିପାଇଁ ଆମେ ବାଇକ ବ୍ୟବହାର ନକରି ବସ୍ ହେଉ କିମ୍ବା ବିଭିନ୍ନ ପ୍ରକାର ଯାତ୍ରୀବାହୀ ବସ୍ରେ କିମ୍ବା ଆମର ଟ୍ରେନରେ ଯାତ୍ରା ବ୍ୟବହାର ଯାତ୍ରା ପାଇଁ ଅନୁକୂଳ ହୋଇଥାଏ